ପଶୁପାଳନ ସମ୍ବନ୍ଧୀୟ କିଛି ନିୟମ ଓ ଆଇନ ରହିଛି ଯେମିତି ଆମେ ଜଙ୍ଗଲି ପଶୁ ଘରେ ପାଳି ପାରିବା ନାହିଁ ସେ ଆଇନ ବିରୁଦ୍ଧ କାମ କୃଷକମାନେ ସାଧାରଣତଃ ଘରେ ଗାଈ ଗୋରୁ ମେଣ୍ଢା ଛେଳି କୁକୁଡ଼ା ଇତ୍ୟାଦି ପାଳନ କରିଥାନ୍ତି ଯଦି ସେମାନ ସେମାନଙ୍କର କିଛି ରୋଗ ବା ସମସ୍ୟା ହୁଏ ତା'ହେଲେ ପଶୁ ଡାକ୍ତରଖାନା କିମ୍ବା ଭିଏସ୍ଙ୍କ ପାଖକୁ ଯାଇ ଯାଆନ୍ତି ଆଉ ନହେଲେ ୟୁଟ୍ୟୁବ୍ ମାରି ବା ନ୍ୟୁଜ ପେପର ଦେଖି ପଶୁମାନଙ୍କର ଚିକିତ୍ସା କରାଇଥା'ନ୍ତି